ମାଛ ଧରିବାରେ ଆନ କ'ଣ ଆମ ଦେଶରେ ମାଛ ବହୁତ ଧରିବାକୁ ପସନ୍ଦ କରନ୍ତି ଲୋକମାନେ ବହୁତ ଯାହା ମାଛରେ ଯାହାର ଜୀବିକା ବିିସର୍ଜନ ହେଉଛି ମାଛ ଧରିକି ଲୋକମାନେ ଜୀବନଯାପନ କରୁ ଅଛନ୍ତି ଆଉ ମାଛ ଧରିବାର ଗୋଟେ ଆମର ଗୋଟେ କହିବାକୁ ଗଲେ ଗୋଟେ ଖୁସି ଲୋକମାନେ ବହୁତ ଭଲ ପାଆନ୍ତି ମାଛ ଧରିବାକୁ କାହିଁକି ନା ପାଣିରେ ଧରାଯାଏ ତାକୁ ଗୋଟେ ମଜାକେ ନିଅନ୍ତି ଆଉ ତାକୁ ବହୁତ ଭଲ ପାଆନ୍ତି ସେଥିପାଇଁ ମାଛ ଧରାଇଲେ ମାନେ ବହୁତ ଖୁସି ରହିକି ତାହାକୁ ସେମାନେ ମାଛ ଧରି ହିଁ ତାଙ୍କର ଜୀବନଯାପନ ସବୁ ଶେଷ କରିଦେଇଛନ୍ତି ଆପ ଆମେ ତ ବାତ୍ୟା ବହୁତ କିଛି ହେଇଅଛି ଯାହାକି ହୁଡ଼ୁ ହୁଡ଼ୁ ଅନେକ କିଛି ସାମ୍ନା କରିଅଛୁ ଆଉ ହୁଡ଼ୁ ହଡ଼ି ସମୟରେ ବାଧ୍ୟ୍ୟ ଯାହା ହୁଏ ବା ପାଣିପାଗରେ କି ପବନ ବି ହୁଏ ଡର ତ ଲାଗି କିନ୍ତୁ ତାହା ଆମେ ନ ଡରିକି ବି ଧରିଯ୍ୟ ଧରିକି ତାକୁ ସମ୍ମୁଖୀନ କରିଅଛୁ ଯାହାକି କଟା ଘର ସ୍କୁଲ୍ ଫୁଲରେ ଯାଇକି ରହୁଛୁ ଯାହାକି ରହିବା ପାଇଁ ଅସୁବିଧା ଘରପଡ଼ ଟିକେ ନାହିଁ ସେଥିପାଇଁ ଯାହା ବି ରହିକି ଆମେ ରହିକି ଯେଉଁ ବାତ୍ୟା ପାଣିପାଗକୁ ନେଇକି ସମ୍ମୁଖୀନ କରି ଆମେ ତାହାକୁ ଦୂର କରିଅଛୁ ଆମେ ବହୁତ ପରିସ୍ଥିତିରେ ବି ମୁକାବିଲା କରି ଆମେ ଏଇଟାକୁ ମାନ ବାତ୍ୟା କିମ୍ବା ଏସବୁ ଜିନିଷକୁ ସାମ୍ନା କରି କଠିନ ପରିସ୍ଥିତିରେ ମୁକାବିଲା କରି ଆମେ ଆଗକୁ ଆସିଅଛୁ ବାତ୍ୟା ହୁଡ଼ୁହୁଡ଼ୁ ବହୁତ କିଛି ଆସିଅଛି ଆମ ଜୀବନରେ